ଫୁଲ କାହାକୁ ପସନ୍ଦ ନାଇଁ ଫୁଲ ହେଉଛି ସମସ୍ତଙ୍କର ପ୍ରିୟପାତ୍ର ଫୁଲ ଦେଖିବାକୁ ପସନ୍ଦ ଆଉ ଲୋକମାନେ ବଗିଚାରେ ମଧ୍ୟ ତାକୁ ଲଗାନ୍ତି ଫୁଲ ମୋତେ ବି ବହୁତ ପସନ୍ଦ ଯେମିତିକି ଆମ ଘରେ ଲାଗିଛି ଆମେ ଲଗେଇଛୁ ଗୋଲାପ ଫୁଲ ସେବତି ଫୁଲ ଆଉ ଗେଣ୍ଡୁଫୁଲ ଏମିତି ବହୁତସାରା ଫୁଲ ଇତ୍ୟାଦି ଆଉ ତାକୁ ଫୁଲ ଲ ଫୁଲ ଦେଖିବାରେ ସିନା ସୁନ୍ଦର କିନ୍ତୁ ତାକୁ ଜଗେଇବାପାଇଁ ତାକୁ ପାଣି ଦେବାକୁ ପଡ଼ିବ ପରିଶ୍ରମ ବହୁତ ଅଛି ସେଇଠି ପରିଶ୍ରମ କଲେ ଯାଇକି ତୁମକୁ ମିଠା ଫଳ ଯେଉଁଟାକି ଗୋଟେ ସୁନ୍ଦର ଫୁଲ ଦେଖ ଦେଖିବାକୁ ମିଳିବ ତ ସେମିତି ହିଁ ଆମ ଘରେ ଯେତେବେଳେ ଫୁଲ ଗୋଟେ ଆମେ ଏତେ ପରିଶ୍ରମରେ ତାକୁ ଜଗେଇଥାଉ ପାଣି ଦେଇଥାଉ ତାର ବହୁତ ହିଁ ଛୋଟ ଛୁଆ ଯେମିତି ତା'ର ଗୋଟେ ଅ ରଖିଥାଉ ଗୋଟେ ତା'ର ଅ ଖିଆଲ ରଖିଥାଉ ତ ତାକୁ ଯେତେବେଳେ ସେ ଫୁଟିକି ଆସିବ ସୁନ୍ଦର ରଙ୍ଗରେ ତ ତାକୁ ଦେଖିଲାପରେ ଆମ ମନ ପ୍ରଫୁଲ୍ଲିତ ହେଇଯାଏ ପୁରା ଖୁସି ଖୁସି ଆନନ୍ଦ ବୋଲେ ଆନନ୍ଦମୟ ଗୋଟେ ଅନୁଭବ ଆମକୁ ମିଳିଥାଏ ତ ଖୁସି ଗୋଟେ ଖୁସିର ଅନୁଭବ ହେଇଥାଏ ଯେତେବେଳେ ଆମେ ଫୁଲ୍ ଆମେ ଯେଉଁ ବହୁତ ପରିଶ୍ରମ କରିକି ଗୋଟେ ଫୁଲ ଲଗେଇଥିବୁ ଯଦି ସେଇଟା ସୁନ୍ଦର ଭାବରେ ଯଦି ଆସିଲା ତ ସେଇଟାକୁ ଦେଖିକି ଗୋଟେ ଖୁସିର ଅନୁଭବ ହୁଏ